ଆଜ୍ଞା ନମସ୍କାର ହଁ ସ୍ଵିଗି କମ୍ପାନୀକୁ ଲାଗିଲା ହଁ ଯେଉଁ ଅର୍ଡ଼ର୍ କରିଥିଲି ଯେଉଁ ଚିକେନ୍ ବିରିୟାନୀ ଅର୍ଡ଼ର୍ କରିଥିଲି ଯେଉଁ ଡ଼େଲିଭରି ବଏଟା ଆଣିଦେଇଥିଲା ତା ବ୍ୟବହାର ମୋତେ ପସନ୍ଦ ଲାଗଲା ସବୁ କଥାରେ ଚିଡ଼ଚିଡ଼ା ହେଉଛି ହଁ ଆରେ ଆପଣ ତ ଡ଼େଲିଭରି ବୟ ଅଛନ୍ ଡ଼େଲିଭରି ଦେବେ ଆପଣ କାହିଁକି ଚିଡ଼ଚିଡ଼ା ହେବେ ଆଉ ସବୁବେଳେ ରାଗ ରାଗ ହେଉଛି ହଁ ଯଦି ଆପଣ ଯଦି ଆଉ ନେକ୍ସଟ୍ ଟାଇମ୍ ଯଦି ପଠାବେ ଏନ୍ତା ପିଲାକୁ ନାଇଁ ପଠାବେ ତା'ର୍ ବ୍ୟବହାର ପସନ୍ଦ ନାଇଁ ଲାଗ୍ବା